ଜଣେ କଳାକାର ଭାବରେ ମୁଁ ଆହ୍ୱାନ ଦେବାକୁ ଚାହୁଁଛି ଯେ ଚିତ୍ରାଙ୍କନ ଏବଂ ବହୁତ କିଛି ପ୍ରକାର କାର୍ଯ୍ୟକ୍ରମରେ ମୁଁ ଆହ୍ୱାନ ବି ଦେଇଚି ଚିତ୍ରାଙ୍କନ ସାମଗ୍ରୀ ପ୍ରେରଣା ଏବଂ ସମର୍ଥନ ଅଭାବ ଅନୁଭବ କରି ନାହିଁ କେବେ ବିି କାହିଁକି ଆମ ପାଖାପାଖି ଜାଗାରେ ସବୁକିଛି ଦେଖିବାକୁ ମିଳିଯାଏ ବୁକ୍ ଷ୍ଟୋର୍ କିମ୍ବା ବହୁତ କିଛି ପ୍ରକାର ଚିତ୍ରାଙ୍କନ ସାମଗ୍ରୀ ବହୁତ କିଛି ଚିତ୍ରାଙ୍କଙ୍କାନର ସାମଗ୍ରୀ ଡ଼୍ୟାନ୍ସ କ୍ଲାସ୍ ଯେ ଚିତ୍ରାଙ୍କନର କ୍ଲାସ୍ ଏବଂ ଚିତ୍ରାଙ୍କନ ସାମଗ୍ରୀ ପ୍ରେରଣା ଏବଂ ଏତିକି ମୁଁ ସେଗୁଡ଼ିକ କିପରି ଦୂର କରିଛି ଯାହାକି ମିଳିଯାଉଥିଲା ପାଖା ଆଖାପାଖିକା ଏହାଦ୍ଵାରା ବହୁତ କିଛି ହେଲ୍ପ ବି ହେଉଥିଲା